ଆମେ ଯଦି ଦେଖିବା ଉତ୍ତର ଭାରତ ଏବଂ ଦକ୍ଷିଣ ଭାରତ ମଧ୍ୟରେ ସାଧାରଣତଃ ଭାଷାର ତାରତମ୍ୟ ବହୁତ ଅଛି ଆଉ ସେଥି ସେଥିରୁ ସେଠାରେ ଯେଉଁ ଖାଦ୍ୟ ଚଳୁଛି ଉତ୍ତର ଭାରତରେ ସେ ଖାଦ୍ୟ ଦକ୍ଷିଣ ଭାରତରେ ଦେଖିବାକୁ ପାଇବେ ନାହିଁ ଏବଂ ତାଙ୍କର ନିଜର ପରିଷ୍କାର ପରିଚ୍ଛନ୍ନ ହଉ କିମ୍ବା ତାଙ୍କର ପୋଷାକ ହଉ ଭାରତ ମାନେ ଦକ୍ଷିଣ ଭାରତରୁ ଉତ୍ତର ଭାରତ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି ଯେଉଁଟାକି ତାଙ୍କର ପୋଷାକ ଏକ ଭିନ୍ନ ପ୍ରକାରର ଦକ୍ଷିଣ ଭାରତର ମଧ୍ୟ ପୋଷାକ ଭିନ୍ନ ପ୍ରକାରର